ମୁଁ ମୋ ଭବିଷ୍ୟତକୁ ନେଇ ବହୁତ ଚିନ୍ତାରେ ଅଛି କାହିଁକିନା ମୁଁ ଚାହୁଁଛି ଏକ ଭଲ ଓକିଲ ହେବା ପାଇଁ ଯାହାଦ୍ୱାରା ମୁଁ ମଣିଷ ସମାଜକୁ ଭଲ ବାର୍ତ୍ତା ଦେବା ସହ ଲୋକମାନଙ୍କ କ୍ଷେତ୍ରରେ ହେଉଥିବା ପ୍ରତି ଆଇନ୍ ବାବଦରେ ଜଣାଇବି ଏହାଦ୍ୱାରା ଲୋକମାନଙ୍କର ମଙ୍ଗଳ ହେବ